ମୋତେ ଖାଦ୍ୟ ଭିତରୁ ମୋତେ ଖିରି ବହୁତ ଭଲ ଲାଗେ ତା'ସହିତ ପୁରୀ ଏବଂ ତରକାରୀ ମଟର ଆଳୁ ତରକାରୀ ଏଇଟା ମୋତେ ଖାଇବାକୁ ବେଶୀ ଭଲ ଲାଗେ ଆଉ ଏମିତିରେ ତ ବାହାର ଜିନିଷ ମାନେ ଦେଖ ଚାଓମିନ୍ ହେଇଗଲା କଟଲେଟ୍ ଫଟଲେଟ୍ ମଞ୍ଚୁରିୟାନ୍ ହେଇଗଲା ଏସବୁ ଜିନିଷ ମଧ୍ୟ ଖାଇବାକୁ ମୋତେ ପସନ୍ଦ ଲାଗେ ଏସବୁ ଜିନିଷ ଘରେ ଯେଉଁ ପୁରୀ ଖିରି ଏଇଟା ମୋତେ ଘରେ ଖାଇବାକୁ ଭଲ ଲାଗେ ଆଉ ଯେଉଁଟା ବାହାର ଖାଇବା ଆପଣଙ୍କୁ କହିଲି ସେଟା ବାହାରେ ଖାଇବାକୁ ଭଲ ଲାଗେ ଏଇପରି ଭାବେ ଏଇସବୁ ଖାଦ୍ୟ ମୋତେ ଭଲ ଲାଗେ ଆଉ ଏହା ଖାଇବା ଦ୍ଵାରା ମନ ମୋତେ ଭଲ ଲାଗେ କୌଣସି ପର୍ବପର୍ବାଣିରେ ମୁଁ ଏସବୁ ଖାଦ୍ୟ ଖାଇଥାଏ ଏବଂ ମୋତେ ଭଲ ଲାଗେ ଏସବୁ ଖାଦ୍ୟ ଖାଇବା ପାଇଁ